ମୟୁରଭଞ୍ଜ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ରୀତିନୀତି ଅନୁସାରେ ପୁରା ଧୁମଧାମ୍ ଭାବରେ ଆମେ ପାଳନ କରିଥାଉ ସେହି ଭିତରୁ ମକର ସଂକ୍ରାନ୍ତି ଗୋଟିଏ ଏବଂ ରଥଯାତ୍ରା ମକର ସଂକ୍ରାନ୍ତିରେ ଘରେ ଘରେ ଆମେ ଭଲ ଭାବରେ ଭଲ ଭାବରେ ପିଠାପଣା କରି ପାଳନ କରିଥାଉ ଏବଂ ଆଷାଢ଼ ମାସରେ ରଥଯାତ୍ରା ପଡ଼େ ସେଥି ମଧ୍ୟ ଆମେ ଭଲ ଭାବରେ ରଥଯାତ୍ରା ରଥକୁ ଯାଇ ଆମେ ଭଲ ଭାବରେ ପାଳନ କରିଥାଉ ର ରଥକୁ ରଥକୁ ବଳଭଦ୍ର ଜ ସୁଭଦ୍ରା ଜଗନ୍ନାଥ ସେମାନଙ୍କୁ ରଥରେ ବସେଇ ତାଙ୍କୁ ଆମେ ମାଉସୀ ବାଡ଼ି ପର୍ଯ୍ୟନ୍ତ ଟାଣିକି ନେଇଥାଉ ରଥଯାତ୍ରାରେ ବିଭିନ୍ନ ନୃତ୍ୟ ବାଦ୍ୟ ଏ ସବୁ ମନୋରଞ୍ଜନ କରିଥାଉ ଏବଂ ର ରଥରେ ରଥ ମେଳାରେ ବୁଲିବାକୁ ଯାଇଥାଏ ବିଭିନ୍ନ ପ୍ରକାର ନୃତ୍ୟ ଯେମିତି ଛଉ ଏବଂ ବୋହୁ ଅନ୍ୟାନ୍ୟ ହୋଇଥାଏ କର ପୁରୀରେ ରଥଯାତ୍ରା ପାଳନ କରିଥାଏ ଜଗନ୍ନାଥଙ୍କ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ ବୋଲି କହିଥାଉ ଏବଂ ବଳଭଦ୍ର ସୁଭଦ୍ରା ସେମାନଙ୍କୁ ମଧ୍ୟ ରଥରେ ବସେଇ ମାଉସୀ ବାଡ଼ିକୁ ନେଇଥାଉ ଯେପରି ଆମେ ଜଗନ୍ନାଥ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଆମେ ନନ୍ଦିଘୋଷ କହୁ ସେହିଭଳି ବଳଭଦ୍ରଙ୍କ ରଥକୁ ତା' ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ରଥକୁ ଦେବଦଳନ ବୋଲି କହିଥାଉ ସେହିଭଳି କରମ ଗୋଟିଏ ପର୍ବ ବୋଲି ପାଳନ କରିଥାଉ ଘରେ ଘରେ କରମ ପର୍ବ ପର୍ବକୁ କରମ ଦେବତାକୁ ଆମେ ପୂଜା କରି ନିଜର ମାନସିକ ଏବଂ ମାନସିକ ଏବଂ ଗୀତ ନାଚ ଦ୍ୱାରା ମନୋରଞ୍ଜନ କରିଥାଉ ଛଉ ନୃତ୍ୟ ଛଉ ନୃତ୍ୟ ସେମିତି ଆମ ମୟୁରଭଞ୍ଜର ପ୍ରଧାନ ନୃତ୍ୟ ଅଟେ ଛଉ ନୃତ୍ୟରେ ସେମିତି ବିଭିନ୍ନ ବିଭିନ୍ନ ଜାଗାରୁ ବିଭିନ୍ନ ଲୋକ ଛଉ ନୃତ୍ୟ ପାଇଁ ଆସିଥାନ୍ତି ବହୁତ ସୁନ୍ଦର ସୁନ୍ଦର ଛଉ ନୃତ୍ୟ କରି ସେମାନେ ନିଜର ସମସ୍ତଙ୍କର ମନୋରଞ୍ଜନ କରିଥାନ୍ତି